ହ୍ୟାଲୋ ହ୍ୟାଲୋ ଜକେ ଟ୍ରାଭେଲସ୍ରୁ କହୁଛନ୍ତି ଆଜ୍ଞା ଆଜ୍ଞା ଆମ ଫ୍ୟାମିଲି ଗୋଟେ ପିକନିକ୍ ପୋଗ୍ରାମ୍ କରିଛୁ ଆଜ୍ଞା ପୁରୀ ଟିକେ ଯିବୁ ଆଉ କୋଣାର୍କ ଚନ୍ଦ୍ରଭାଗା ଆଜ୍ଞା ଆଜ୍ଞା ଆପଣଙ୍କ କାର୍ କ'ଣ ଅଛି ସାର୍ ଚାରି ଜଣ ଛଅ ଜଣ ଯିବା ପାଇଁ ସୁଇଫ୍ଟ ଡିଜେୟାର ଆଜ୍ଞା ସାର୍ ଅଲାଗ କ'ଣ କରୁନାହାନ୍ତି ଇନୋଭା ଆଜ୍ଞା ସେଇ ଇନୋଭା ଚଳିବ ଆଜ୍ଞା ସାର୍ ଆପଣ ଯେଉଁ କହୁଛନ୍ତି ଇନୋଭା ଇନୋଭା ସାର୍ ଆପଣ ଯେଉଁ ପଇସା ନେବେ କେତେ ଟଙ୍କା କ'ଣ ଅଛି ସାର୍ ପୁରୀ ପ୍ରୋଗ୍ରାମ୍ ଚାରି ହଜାର ଟଙ୍କା ସେଟା ପୁଣି କିଲୋମିଟର ହିସାବରେ ନଉଛନ୍ତି ନା ଭଡ଼ା ହିସାବରେ ଭଡ଼ା ଆଜ୍ଞା ଆଜ୍ଞା ସାର୍ ଆମେ ଯଦି ଭଡ଼ା ନେଉଛୁ ତା'ହେଲେ ଆପଣ ଯେଉଁ ଆମର ଅଛି ଯେଉଁ ଆମର ଷ୍ଟପେଜ୍ ଅଛି ଯେଉଁ ଆମର ଷ୍ଟାଣ୍ଡ୍ ଷ୍ଟାଣ୍ଡ୍ ପଇସାଟା ଆଜ୍ଞା ଆପଣ ଦେବେ ନା ଆମ ହାତରୁ ପଡ଼ିବ ଆଜ୍ଞା ଆପଣ ଦେବେ ଆଜ୍ଞା ଆଜ୍ଞା ସାର୍ ଡ୍ରାଇଭର୍ ଖର୍ଚ୍ଚ ଆପଣଙ୍କର ଆଜ୍ଞା ଆଜ୍ଞା ଆଉ ଆଉ ଗୋଟେ ଡ୍ରାଇଭର୍ ଆଜ୍ଞା ଦେବେ ବିନା ଆଲକୋଲିକ୍ ଡ୍ରାଇଭର୍ ଗୋଟେ ଦେଲେ ସାର୍ ଭଲ ହୁଅନ୍ତା ପରିବାର ସାଙ୍ଗେ ଯାଉଛୁ ନା ଆଜ୍ଞା ଆଜ୍ଞା ସାର୍ ଠିକ୍ ଅଛି ଆମେ ସାର୍ ଚାରି ତାରିଖ ଦିନ ଭୋର ଯିବୁ ଆଉ ସକାଳୁ ଆଉ ଆଜ୍ଞା ଆଜ୍ଞା ଠିକ୍ ଅଛି ଆଜ୍ଞା